ହଁ ସେମିତି ଆଉ ଆଗେ ତ ନବୀନ ସରକାର ଥିଲା ବି ଜେ ଡ଼ି ସରକାର ଏବେ ତ ଆସିଛି ବି ଜେ ପି ସରକାର ଡବଲ୍ ଇଞ୍ଜିନ୍ ଡବଲ ଇଞ୍ଜିନ୍ ସରକାର ଆସିଛି ବୋଲି ଯାହାହେଉ ସୁଭଦ୍ରା ଯୋଜନା ଟିକେ ଦେଲା ହୁଁ କାଳିଆ ଯୋଜନା ମିଳିଥିଲା ତୁମକୁ ଆଉ ସେଇଥିପାଇଁ କହୁଛ ନବୀନ ସରକାରକୁ ଯାହାହେଉ ଆଜି ତ ସବୁଖାଲି ଏ ଯୁଦ୍ଧ ପାଇଁ ସବୁ ରେଟ୍ ରାଟ୍ ବଢୁଛି ତାପରେ ରାହୁଲ ଗାନ୍ଧୀ ଫଶି ଯାଉଛିି ମଝିରେ ବି ଜେ ଡ଼ି ବି ଜେ ପି ଆଉ ସେ ରହିଲା ଚବିଶ ବର୍ଷ ଆଉ ଇଏ ଆସିଲା ଆଉ ଦେଖିବା କ'ଣ କରିବ ନୂଆ ନୂଆ କ'ଣ କାର୍ଯ୍ୟ କ'ଣ କାମ କରିବ ଅଛି ଏହିକ୍ଷଣି ଆଉ ଦୁଇ ଚାରି ବର୍ଷ ଅଛି ପାଞ୍ଚ ବର୍ଷ କ'ଣ କରିବ ଦେଖିବା ଆଉ ରେଟ୍ ତ ସବୁ ବଢ଼େଇ ଦେଉଛି ସୁଭଦ୍ରା ଯୋଜନା ଦେଇଛି ତା ଭିତରେ ଏପଟେ ନେଉଛି ଯାହା ହେଉ ଅଶୋକ ମହାନ୍ତି ହେଇକି ପାଲଡ଼ା ବିଜେପିର ଆଉ

ଆଗେ ଥିଲା ବିଜେଡିର ମୁକେଶ ପାଳ ଏବେ

ହଉ ଯାଉ ପାଞ୍ଚ ବର୍ଷ ଇଏ କ'ଣ କରୁଛି ଦେଖାଯିବ ନହେଲେ ପୁଣି ଆସିବେ ନବୀନ ନବୀନ ବାବୁ ନହେଲେ ଯିଏ ଭଲ କରିବ ସିଏ ଆସିବ ଆଉ ନହେଲେ ନାଇଁ ଆଉ କ'ଣ ଇଏ ରହୁ ପାଞ୍ଚ ବର୍ଷ କେମିତି କ'ଣ ହଉ ନବୀନ ବାବୁ ଅଛନ୍ତି ଏବେ ବିରୋଧୀ ଦଳରେ ଏହିକ୍ଷଣି ଯାହା ହେବ ଆଉ ବସିଛନ୍ତି ଆଉ ଡବଲ ଇଞ୍ଜିନ୍ ସରକାର ଚାଲଛି ଚାଲୁ କୋଉ ଯାଏଁ ଯାଉଛି ବି ଜେ ପି ଅଛି ସେଠି ଆମର ମୋହନ ମାଝି ଅଛନ୍ତି ଓଡ଼ିଶାର ମୋହନ ମାଝି ଅଛନ୍ତି ଆଉ କ'ଣ ସୁଭଦ୍ରା ଯୋଜନା ଦେଇ କ'ଣ କରିବେ କେଜାଣି ଠକିଦେବେ କି ରଖିବେ କ'ଣ କରିବେ ଆଉ ଦେଖିବା କ'ଣ ସବୁ ସୁବିଧା କଲେ ଲୋକମାନଙ୍କ ପାଇଁ ଜଣାଯିବ ଆଉ ଖାଲି ଏ ସୁଭଦ୍ରା ଯୋଜନାଟା ଦେଇଦେଲା ବୋଲି ଆଉ କ'ଣ ହୁଁ ଧାନ ଫାନ ବି ରେଟ୍ କରିଦେବ ଅଧିକା କହିଛି ଏ ବର୍ଷ ଚାଷ ପାଇଁ ଭଲ ସୁବିଧା କରିବ କେହି ତ ମଙ୍ଗୁ ନାହାନ୍ତି ବୋଲି ଧାନ ରେଟ୍ କରିଦେଇଛି ଏଥିପାଇଁ ଅଧିକା ଆଉ ଧାନ ରେଟ୍ ଅଧିକା କରିଦେଇ ବୋଲି ଲୋକମାନେ ମଙ୍ଗିବେ ଯିଏ ଚାଷ କରନୁଥିଲେ କରିବେ ଆଉ